ମାଛ ମାନଙ୍କୁ ତାଙ୍କ ଖାଦ୍ୟ ଦେଇ ହେବ ଏବଂ ଭଲ ଜାଲ ମାଛଙ୍କୁ ଧରିବା ପାଇଁ କିଛି ଉପାଦାନ ଯେମିତିକି ମାଛମାନଙ୍କୁ ଧରିକି ତାଙ୍କୁ ଭଲ ଭଲ ମାର୍କେଟରେ ବିକ୍ରି କରିବା ଯାଇପାରିବ

ଯଦି ସରକାର ଆମକୁ ସହାୟତା କରେ ଏବଂ ମାଛ ଚାଷଟା ବହୁତ ଭଲରେ ଚାଲିବ ଏବଂ ବହୁତ ଏଥିରୁ ବହୁତ ଭଲ ଫଳ ମିଳିବ